ଯଦି ମୋର କୌଣସି ମୋର ପରିବାରର ବ୍ୟକ୍ତି ଏବଂ ମୋର କ୍ରିକେଟ୍ର କୌଣସି ବନ୍ଧୁ କ୍ରୀଡ଼ାରେ ପ୍ରଶିକ୍ଷକ ନେବାପାଇଁ ଚାହୁଁଥାନ୍ତି ତେବେ ଆମେ ପ୍ରଥମ ପଦକ୍ଷେପ ଏକ କ୍ରୀଡ଼ା ପ୍ରଶିକ୍ଷଣବିତ୍କୁ ଯାଇ ଭେଟିବୁ ଏବଂ ତାକ ତାଙ୍କ ପାଖରୁ କ୍ରୀଡ଼ାର କୌଶଳ ଏବଂ କ୍ରୀଡ଼ାର ନିୟମ ତାଙ୍କଠୁ ପଚାରି ବୁଝିବୁ ତାପରେ ସେହି କ୍ରୀଡ଼ାକୁ କିଭଳି ଭାବେ ଖେଳାଯିବ ପଚାରି ତାଙ୍କୁ ବୁଝେଇବୁ ଯିଏ ଖେଳିବା ପାଇଁ ଚାହୁଁଥିବେ ଧରିନିଅନ୍ତୁ ମୋର କୌଣସି ବନ୍ଧୁ କିମ୍ବା ପରିବାର ବ୍ୟକ୍ତି କ୍ରିକେଟ୍ ଖେଳିବାପାଇଁ ଚାହୁଁଛନ୍ତି ଏବଂ ପ୍ରଶିକ୍ଷଣ ନେବାପାଇଁ ଚାହୁଁଛନ୍ତି ତ ସେହି କ୍ରିକେଟ୍ ଖେଳାଳିମାନଙ୍କ ନେଇ ଏଗାର ଜଣିଆ ଟିମ୍ ପ୍ରସ୍ତୁତ କରି ଦୁଇ ଅମ୍ପେୟାର୍ଙ୍କ ସହିତ କ୍ରିକେଟ୍ ଖେଳଟି ସେ ଆରମ୍ଭ କରିବେ ଏବଂ ଖେଳଟିକୁ ନିୟମ ଅନୁସାରେ ଖେଳିବେ